ଆମ ଘରେ ମୁଁ ପଶୁପାଳନ କରେ କୁକୁର ଏବଂ ଗାଈଙ୍କୁ ମୁଁ ବେଶ ଭଲ ଭାବରେ ଘରେ ରଖେ କୁକୁରକୁ ମୁଁ ଖାଇବା ପିଇବା ସହ ତାର ଯେମିତିକି ଯତ୍ନ ନେବା ଦରକାର ମୁଁ ସେମିତି ଯତ୍ନ ନିଏ ଯଦି ମୁଁ କୌଣସି ଦିନ ଘରେ ନଥାଏ ତାହେଲେ ମୋର ବାପା ମା ଏବଂ ଭାଇ ସେମାନଙ୍କର ଖୁବ ଭଲରେ ଯତ୍ନ ନିଅନ୍ତି ତାଙ୍କର ଖାଇବା ପିଇବା ରହିବାରେ ଯେମିତି କିଛି ଅସୁବିଧା ନହେବ ମୁଁ ସେଥିପାଇଁ ଘର ଲୋକଙ୍କୁ ସଚେତନ କରିକି ଆସିଥାଏ ଆମର ଘରେ ମୁଁ ଏକ ଦିନ ନଥିବା ଫଳରେ

ଜେଜେମା'ଙ୍କୁ ବେଶି କଷ୍ଟ ଆଉ ଅନୁଭବ କରିବାକୁ ପଡ଼ିଲାନି କି କୁକୁର କାମୁଡ଼ିବାର ଆମକୁ ଆଉ ତା'ର ବେଶି ଖରାପ ପ୍ରଭାବ ମଧ୍ୟ ପକେଇଲା ନାହିଁ ଆଉ ଏକ ଦିନ ଗାଈକୁ ଛାଡ଼ିବା ଫଳରେ ଗାଈ ଆମକୁ ମୋର ଏକ ଭାଇକି ଗୋଡ଼ରେ ମାଡ଼ି ଦେଇଥିଲା ସେଥିପାଇଁ ମଧ୍ୟ ଆମେ କିଛିଟା କଷ୍ଟ ଅନୁଭବ କରିଥିଲୁ ତାର ବି ବେଶି କିଛି ପ୍ରଭାବ ପକାଇନଥିଲା ଫଳରେ ଆମେ ଗାଈ ଓ କୁକୁରକୁ ବହୁତ ଅଲଗା ଓ ଏବଂ ତାଙ୍କୁ ଘରେ ରଖି ତାଙ୍କର କେମିତି କିଛି କୌଣସିଥିରେ ଅସୁବିଧା ହେବନି ତା'ର ମଧ୍ୟ ତଦାରଖ କରିଥାଉ